ଯଦି ଘରେ ଯଦି ଅସୁସ୍ଥ ହେଲା କିଏ ଗୋଟେ ବୋଲେ ତାରୁ ରୋଗ ଜାନିକରି ହି ଦିଆହେସି ଯେନ୍ତାକି ଜର୍ ଖାସି ହେଉଥିବା ଥଣ୍ଡା ହୋଉଥିବା ବୋଇଲେ ତାହାକେ କେନ୍ ଅଦା ଉଦି ଅଦା ତୁଲସୀ ପତର୍ ମହୁ ଏନ୍ତାକରି ଟିକେ ଦିଆହେବା କି ବେଶୀ ଟିକେ ଯଦି ଜର୍ ଆନ୍ବା ବୋଲେ କାଡ଼ା ବନାହେବା ଯେନ୍ତାକି ସବୁ ଆୟୁର୍ବେଦିକ୍ ଉଷ ଯେନ୍ତାକି ପତର୍ ଅଦା ବହୁତ୍ ଜିନିଷ୍ ଅଛେ ସେଟାକେ ଡ଼କେଇ କରି ସେଟା କାଡ଼ା ଦିହାହେବା ଖାଇବାର୍ ନ ବୋଲେ ଭାତ୍ ତ ନେଇ ଦିଆହୁଏ ଜର୍ ଥିଲେ ରୁଟି ରୁଟି ଦିଆହେବା ବେଶୀ ତେଲ୍ ମସଲା ଜିନିଷ୍ ଟିକେ ନାଇ ଦିଆହୁଏ ସାଗୁଦାନା ବି ଦିଆହେବା ଖେଚିଡ଼ି ବି ଦିଆହେବା ଆଳୁ ଭଜା ଟିକେ କେନ୍ ଚଟ୍ନି ଟିକେ ଯେନ୍ତା କି ତାର୍ ତାର୍ କେ ସୁଆଦ୍ ଲାଗ୍ବା ଭଲ୍ ଲାଗବା ସେନ୍ତା ଜିନିଷ୍ ମାନେ ଦିଆ ହେବା କେନ୍ ଆଚାର୍ ଟିକେ ବି ହେଇଗଲା ହେନ୍ତା ଜିନିଷ୍ ମାନେ ବି ଦିଆହେବା ହେନ୍ତା ବୁଢ଼ୀଆ ବି ଯଦି ସେ ପସନ୍ଦ କର୍ବା ବୋଇଲେ କେନ୍ କେନ୍ ମ୍ୟାଗି ଟିକେ ବି ବନେଇକରି କି ଦିଆହେବା ତାର୍ ପସନ୍ଦ୍ ଜାନିକରି ହିଁ ଦିଆହେବା ଜର୍ ତ ମାନେଥିଲେ